ଆଧୁନିକ ଦୁନିଆରେ ଲୋକମାନେ ଅନଲାଇନ୍ ଦ୍ୱାରା ପର୍ବ ପାାଳନ କରୁଛନ୍ତି କହିଲେ ଚଳେ ଯେମିତିକି ସେମାନେ ଅନଲାଇନ୍ ଦ୍ଵାରା ହିଁ ଧର୍ମ ସହିତ ଜଡ଼ିତ ହୋଇଥାନ୍ତି ମନେକର ମୁଁ ମୋ ଗ୍ରାମରେ ନାହିଁ ଅନ୍ୟ କୌଣସି ଦେଶ କିମ୍ବା ଅନ୍ୟ କୌଣସି ସହରରେ ଅଛି ଯଦି ମୁଁ ସେମିତି କିଛି ହୋଇଥାଏ ତାହେଲେ ମୁଁ ଆମ ଗ୍ରାମକୁ ଆସିପାରିବି ନାହିଁ କୌଣସି ପର୍ବପର୍ବାଣୀରେ ସେତେବେଳେ ମୁଁ ମୋବାଇଲ୍ ଦ୍ଵାରା ଭିଡ଼ିଓ କଲ୍ ଭିଡ଼ିଓ କଲ୍ରେ କିମ୍ବା ୟୁଟ୍ୟୁବ୍ରେ ଇନଷ୍ଟାଗ୍ରାମ୍ ଫେସବୁକ୍ରେ ଭିଡ଼ିଓ ଦେଖି ଭିଡ଼ିଓ ଦେଖିଦେଇଥାଏ ଏବଂ ନିଜ ଗ୍ରାମର ପର୍ବପର୍ବାଣୀକୁ ଅନୁଭବ କରିଥାଏ ଠିକ୍ ସେମିତି ବିଭିନ୍ନ ଆପ୍ଲିକେସନ୍ ଅଛି କିମ୍ବା ବା ଆପ୍ସ ଅଛି ଯେଉଁଥିରେ ଆମେ ଆମର ପର୍ବପର୍ବାଣୀରେ ସଜେଇବା ପାଇଁ ସାଜସଜା କରିବା ପାଇଁ ଅର୍ଡ଼ର୍ କରିଥାଉ ଏବଂ ଅନଲାଇନ୍ ଦ୍ୱାରା ଲୋକ ଅର୍ଡ଼ର୍ କରାଯିବା ଦ୍ୱାରା ଲୋକମାନେ ଆସି ସାଜସଜା ସବୁ କରିଦେଇଥାନ୍ତି ୟୁଟ୍ୟୁବ୍ରୁ ଆମେ ୟୁଟ୍ୟୁବ୍ରୁ ଦେଖି ମଧ୍ୟ କେମିତି ପୂଜା କରାଯାଉଛି ସେସବୁ ଦେଖି ତା'ର ପ୍ରସ୍ତୁତି କରିଥାଉ ଏବଂ ୟୁଟ୍ୟୁବ୍ରୁୁ ଦେଖିକି ଆମେ ପୂଜାର ପ୍ରକ୍ରିୟା କେହି କିପରି ଭାବରେ ପୂଜା କରାଯାଉଛି ସେସବୁ ରଖି ଆମେ ଆମର ପୂଜାପର୍ବାଣୀ ଆଣି କରିଥାଉ ଏବଂ ଆମର ଧର୍ମକୁ ପାଳନ କରିଥାଉ